ଶିକ୍ଷାକୁ ନେଇକି ଜିଲ୍ଲାରେ ବହୁତ କଲେଜ ରହୁଛି ଆଉ ମୁଖ୍ୟତଃ ଧନ୍ଦାମୂଳକ ଶିକ୍ଷା ସରକାରଙ୍କୁ ଏତିକି ଅନୁରୋଧ ଧନ୍ଦାମୂଳକ ଶିକ୍ଷାରେ ଅଧିକ କଲେଜ ଖୋଲାଯାଉ ପିଲା ସେଥିରେ କିଛି ଇଏ କରିକି ଚାକିରି କରିପାରିବେ ଆଉ ଏମିତି ତ ଚାକିରି ପାଠ ପଢ଼ିକି ବହୁତ ବେକାର ଅଛନ୍ତି ସରକାରଙ୍କୁ ଅନୁରୋଧ କିଛି ନିଯୁକ୍ତି ମେଳା କରି ତା'ଦ୍ଵାରା କିଛି ଚାକିରିର ସୁଯୋଗ ସୃଷ୍ଟି କରନ୍ତୁ ଆଉ ଧନ୍ଦାମୂଳକ ଶିକ୍ଷାରେ ପ୍ରୋତ୍ସାହନ ଦେଇକି ପିଲାମାନଙ୍କୁ ଅଧିକ ପାଠ ପଢ଼ାଇ ଆଉ ତା'ର ଇଏ କରାଯାଉ ଆମର କଲେଜ ତ ଅଛି କଲେଜ ବହୁତ ଆହୁରି ଅଧିକ ଖୋଲୁ ପଞ୍ଚାୟତ ସ୍ତରରେ ବି ଶିକ୍ଷାର ଆହୁରି ଅଧିକ କରାଯାଉ ଆଉ ଅଧିକ କଲେଜ କି ଧନ୍ଦାମୂଳକ ଶିକ୍ଷାକୁ ପ୍ରତି ଧ୍ୟାନ ଦିଆଯାଉ ସରକାରଙ୍କୁ ଅନୁରୋଧ ଆଉ ମହାବିଦ୍ୟାଳୟ ପଞ୍ଚାୟତରାଜରେ କରିଲେ ବି ହାଇସ୍କୁଲ ବି ଖୋଲାଯାଉ ବହୁତ କିଛି କରାଯାଉ